ଆମ ଓଡ଼ିଆ ଘରର ଲୋକମାନେ ମାଟି ଘରମାନଙ୍କରେ ପ୍ରାୟ ସବୁବେଳେ ପାଣିରେ ଗୋବର ମିଶାଇକି ଲିପିଥାନ୍ତି ଲିପିବା ଦ୍ୱାରା ଘର ପବିତ୍ର ହୁଏ ଘରର ଶୁଦ୍ଧ ହୋଇଥାଏ ଅଳିଆ ଉଡ଼ିକି ବାହାରରୁ ଧୂଳି ସବୁ ଆସେ ନାହିଁ ଘର ପରିଷ୍କାର ଦେଖାଯାଏ ଅଳିଆ ବହୁତ କମ୍ ହୁଏ ସେଥିପାଇଁ ଗୋବର ଲିପା ଘର ବହୁତ ସୁନ୍ଦର ଦିଶିଥାଏ